ଆପଣ ପେଟାଘାଇ ଛକରେ ଥିବା ଶାମୁକା ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୋତେ ଗୋଟେ ଚାଇନିଜ୍ ଅର୍ଡ଼ର ଦେବାର ଅଛି ଚାଓମିନ୍ ଆପଣ ଯଦି ଦୟା କରିକି ତାକୁ ଭଲ ସେ ବନେଇକି ନେଇକି ଆସିବେ ମୁଁ ଆପଣଙ୍କ ଉପକୃତ ହେବି ଧନ୍ୟବାଦ